ମହିଳା ମହିଳା ମଧ୍ୟରେ ବହୁତ ଘନିଷ୍ଠ ହୋଇ ଜାତିଗତ ମଧ୍ୟରେ ଶ୍ରେଷ୍ଠ ହୋଇପାରିନାହାନ୍ତି ଯାହାଫଳରେ କି ଆମେ କୌଣସି ପ୍ରକାର ଗ୍ରୁପରେ ହେଉ କିମ୍ବା କୌଣସି ପ୍ରକାର ଗାଁ ଗହଳିରେ ହେଉ ମହିଳା ମହିଳା ଭିତରେ ଏ ମଧ୍ୟ କିଛି ଭଲ ପଢ଼ିନଥାନ୍ତି ଯେମିତିକି ରାଜନୀତିରେ ମଧ୍ୟ ହେଉ ମହିଳା ମହିଳା ମଧ୍ୟରେ କେବେ ବି ଭଲରେ ପଢ଼ିନଥାନ୍ତି ମହିଳା ମହିଳା ମଧ୍ୟରେ ଭଲରେ ନ ପଡିବା ଫଳରେ ଦେଶରେ ବହୁତ ବିଭ୍ରାଟ ସୃଷ୍ଟି ହୋଇଥାଏ ଆଜିକାଲି ଉଚ୍ଚତମ ଶ୍ରେଷ୍ଠରେ ମହିଳାମାନଙ୍କୁ ରଖାଯାଇଛି ମହିଳା ମହିଳା ମଧ୍ୟରେ ଯଦି ଭଲରେ ନ ପଡ଼ିବ ତାହେଲେ କୌଣସି କାମ ହୋଇପାରିବ ନାହିଁ ଯେମିତିକି ଆମର ନବୀନ ପଟ୍ଟନାୟକ ଆମର ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଥାନ୍ତି ଗ୍ରୁପ୍ମାନଙ୍କରେ ହେଉ କିମ୍ବା ବିଭିନ୍ନ ପ୍ରକାର ସାହାଯ୍ୟ କରି ବିଭିନ୍ନ ସ୍କୁଟି ବିଭିନ୍ନ ପ୍ରକାର ଗ୍ରୁପ୍ ଲୋନ୍ କରି ମହିଳାମାନଙ୍କୁ ସାହାଯ୍ୟ କରିଥାନ୍ତି ପାଣ୍ଡିଆନ୍ ଏବେ ମହିଳାମାନଙ୍କୁ ବହୁତ ଜିନିଷପତ୍ର ଦେଇଥାଏ ଏବଂ ପଇସା ମଧ୍ୟ ଦେଇଥାଏ ନବୀନ ଆମକୁ ମହିଳାମାନଙ୍କୁ ବହୁତ ସାହାଯ୍ୟ କରିଥାଏ ଗ୍ରୁପ୍ ବନାଇକରି ଲୋନ୍ ପତ୍ର ସବୁ ସୁବିଧା କରିଥାଏ ମହିଳାମାନଙ୍କୁ ଏଥିଲାଗି ଗେମିଂ ଜୋନ୍ମାନଙ୍କ ମଧ୍ୟରେ ମହିଳା ମହିଳା ଭିତରେ ଡିଷ୍ଟର୍ବାନ୍ସ ହୋଇ ଖରାପ କରୁଛନ୍ତି ସବୁ ଜିନିଷକୁ